ଆଜ୍ଞା ମୁଁ ନିତେଶ କହୁଥିଲି ପିପଳ ଗ୍ରାମରୁ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ସଦାସର୍ବଦା ମୋର ମନ ପସନ୍ଦ ଖାଦ୍ୟ ଭାତ ଚିକେନ୍ ପନିର୍ ଚିଲ୍ଲି ମଟନ୍ ଡାଲଫ୍ରାଏ ମଗାଉଥିଲି ଏବଂ ଆଜି ମଧ୍ୟ ସେହି ମୋର ମନ ପସନ୍ଦ ଖାଦ୍ୟ ଭାତ ଚିକେନ୍ ପନିର୍ ଚିଲ୍ଲି ମଟନ୍ ଡାଲଫ୍ରାଏ ଆବଶ୍ୟକ ତେଣୁ ଆପଣ ସୁନିଶ୍ଚିତ କରି କୁହନ୍ତୁ କି ଆମ ଘରେ ଆସି ଆପଣ ଡେଲିଭରି କରିପାରିବେ କି ନାହିଁ